ପ୍ରିୟ ଲେଖକ ମୋର ହେଲେ ସଚୀ ରାଉତରା ଯିଏକି ପଲ୍ଲିଶ୍ରୀ ବା ଗାଁ ଗହଳି ଉପରେ ବେଶୀ ଲେଖନ୍ତି ତାଙ୍କର ସବୁଠାରୁ ମୋତେ ପସନ୍ଦ ଲାଗେ ଛୋଟ ମୋର ଗାଁଟି ଏହି ଛୋଟ ମୋର ଗାଁଟି ପଲ୍ଲୀର ଦୃଶ୍ୟ ସବୁଗୁଡ଼ିକ ଉଲ୍ଲେଖ କରିଛନ୍ତି ବା ଲେଖିଛନ୍ତି ପିଲାମାନେ କେମିତି ସକାଳେ ଉଠନ୍ତି କାର୍ଯ୍ୟ କରନ୍ତି ସନ୍ଧ୍ୟାବେଳେ କେମିତି ଫେରନ୍ତି ନଈ ନାଳର ଯେଉଁ ସୂର୍ଯ୍ୟ ବୁଡ଼ିଗଲା ସମୟରେ ଯେଉଁ ଦୃଶ୍ୟ ତାହା ମଧ୍ୟ ବର୍ଣ୍ଣନା କରାଯାଇଛି ପକ୍ଷୀଗୁଡ଼ିକ କିପରି ନିଜ ନିଜ ବସାକୁ ଫେରନ୍ତି କୃଷକ ମଧ୍ୟ ତାର ଜମିରୁ କିପରି ଫେରନ୍ତି ଜଣେ ବ୍ୟକ୍ତି ଭାବରେ ମୋର ପସନ୍ଦ ସଚୀ ରାଉତରାୟ ଏବଂ ଅନ୍ୟ ଅନ୍ୟ କବି ମଧ୍ୟ ମୋର ବହୁତ ପ୍ରିୟ